ମୁଁ କଲେଜରେ ଅଛି ମୁଁ ବାହାରୁଛି ସେ ଛକ ପାଖରେ ଯେଉଁ ଅଛି ନି କି ସେ ହୋଟେଲ୍ ସେଠିକି ଯିବି ମୁଁ ହଏ ତମେ ମୁଇଁ ତ ଗୋଟେ ପ୍ଲେଟ୍ ମାଗିଲି ଭୁଲି ତ ଗଲ ତମେ ହୁଁ ମୁଁ ବି ପହଞ୍ଚିନି ନା ମାଗ ତମେ

ହଁ ଯିବେ ଭଲ ଲାଗୁଛି ମୁଁଇ ବି ତ ମାଗିଥିଲି ଗୋଟେ ପ୍ଲେଟ୍ ଦେ ଭଲ ଲାଗୁ ଥିଲା ଯେ ଆର୍ ଆର୍ ଦୁଇଟା ମାଗିଲି ଆରୁ ଖୁବ୍ ଦେଇଛନ୍ତି ହୁଁ ତାର ଚଟଣୀ କେମିତି ଲାଗୁଛି ଆମର୍ ଇଠିନୁ ବି ଭଲ ଲାଗୁଛି ଆମରି ଯେନ ମୁଁ କହିକି ନେବି ଚଟଣୀ ଭଲ ଦେଇଛି ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହଏ ମୁଁ ଗୋଟେ ପ୍ଲେଟ୍ ଆଉ ବି ମାଗିନି ନା ଆଉ ଗୋଟେ ଅଛି ନା ଗୋଟେ ପ୍ଲେଟ୍ରେ ଗୋଟେ ଅଛି ଗୋଟେ ସରିଲେ ମୋର ସରିବା ତୁମେ କେମିତି କରୁଛ ଭଲ ଅଛି ଚଟଣୀ ବି ଭଲ ଲାଗୁଛି ପୁରା ମୋ ପ୍ଲେଟ୍ କେଇ ଦେଖେନା ଆଉ ଘରକୁ ଗଲେ କିଛି ଭାବୁଥିବି ଭଲ ଲାଗୁଛି ହୁଁ ହୁଁ କହ ଆଉ ତୁମର ଦୋକାନ ବିରି ବରା କେମିତି ଲାଗିଲା ହୁଁ ହୁଁ ଆମର ଏଇନେ ବି ତ ଆମର ଇନେ ବି ଭଲ ଲାଗୁ ଥିଲା ଆମର ଦୁଇ ପ୍ଲେଟ୍ ଖାଇଲିଣି ପୁରା ମସ୍ତ ଲାଗୁଥିଲା ତା ଚଟଣୀ ବି ଭଲ ଥିଲା ଆମର ଏଇନେ ବି ଖଟିରେ ଚଟଣୀ ବି ଭଲ ଲାଗୁଥିଲା ତ ପୁରା ଦୁଇ ପ୍ଲେଟ୍ ମାଗିକରି ଖାଇଲିଣି ତୁମେ କେତେ ପ୍ଲେଟ୍ ଖାଇଲ ହୁଁ ଭଲ ତ ଲାଗୁଥିଲା ଭଲ ଲାଗିଲେ କିନ କି କହିନି ପରା ରଖୁଛି ନ ହେଲେ